ଭାରତରେ ଲୋକପ୍ରିୟ ବୈଜ୍ଞାନିକ ହେଉଛନ୍ତି ଡକ୍ଟର୍ ଅବ୍ଦୁଲ୍ କଲାମ୍ ତାଙ୍କର କାର୍ଯ୍ୟ କାର୍ଯ୍ୟ କରିବା ପ୍ରଣାଳୀ ଓ ଲୋକପ୍ରିୟ ଭାବ ବା କଥାବାର୍ତ୍ତା ଇତ୍ୟାଦି ସବୁ ଆମର ଭାରତୀୟ ଲୋକମାନଙ୍କୁ ବହୁତ ପ୍ରଭାବିତ ବା ଆକର୍ଷିତ କରାଏ ତାଙ୍କ ଉପରେ ତାଙ୍କର କାର୍ଯ୍ୟକଳାପ ବହୁତ ଭଲ ଓ ସେ ବୈଜ୍ଞାନିକ ଭାବରେ କୀର୍ତ୍ତି ଅର୍ଜିଛନ୍ତି ତାଙ୍କର କାର୍ଯ୍ୟକଳାପ ମଧ୍ୟ ବହୁତ ଭଲ ଲାଗିଥାଏ ସେଥିପାଇଁ ଆମର ପ୍ରିୟ ବୈଜ୍ଞାନିକ ହେଉଛନ୍ତି ଡକ୍ଟର୍ ଅବ୍ଦୁଲ୍ କଲାମ୍